ମୁଁ ମୂର୍ତ୍ତି କେବେ ତିଆରି କରିନି କିନ୍ତୁ ବହୁତ ଇଚ୍ଛା ଅଛି ମୂର୍ତ୍ତି ତିଆରି କରିବାକୁ ଛୁଆଟା ବେଳେ ମୂର୍ତ୍ତି ତିଆରି କରିକି ଖେଳୁଥିଲି କିନ୍ତୁ ପ୍ରକୃତ ତିଆରି କରିନି କିନ୍ତୁ ଆଗକୁ କରିବି ଆଉ